ମୁଁ ଶାଢ଼ୀ ଆଣିଥିଲି ଗୋଟିଏ ପାଞ୍ଚଶହ ଟଙ୍କାରେ ସେ ଶାଢ଼ୀଟା ବି ମାନେ ଯେତେ ପିନ୍ଧିଲେ ବି କଲର୍ ସବୁଦିନ ଯାଉଛି ଧୋଇଲେ ସେ ଶାଢ଼ୀ ପିନ୍ଧି ଏତେ ମୋତେ ଆଉ ଭଲ ଲାଗୁନି ଆଉ ଗୋଟିଏ ବି ଶାଢ଼ୀ ଆଣିଲି ସମ୍ବଲପୁରୀ ଶାଢ଼ୀ ସିଏ ବି ଏଗାରଶହ ଟଙ୍କାରେ ସେଇଟା ବି ମୁଁ ଧୋଇଲି କଲର୍ ଯାଉଛି ଏଭଳିଆ ଯଦି ଶାଢ଼ୀ କଲର୍ ଯିବ ତାହେଲେ ଟଙ୍କା ତ ମୋର ବେକାର ଯାଉଛି ଆଉ ଶାଢ଼ୀ କେମିତି କ'ଣ ଆଣିଲେ ମାନେ କଲର୍ ଯିବନି କଲର୍ ତ ସବୁ ଶାଢ଼ୀରେ ଯାଉଛି ଟଙ୍କା ତ ମୋତେ ବି ଘରେ ଗାଳି ଦଉଛନ୍ତି ଶାଢ଼ୀ ତ ଏତେ ଦାମ୍ର ଆଣୁଛୁ ଆଉ କଲର୍ ଯାଉଛି ଶାଢ଼ୀ କି ଆମେ ତ ପିନ୍ଧୁଛି କହୁଛନ୍ତି ମୋର ଶାଶୁମାନେ ଆମେ ଶହେଟଙ୍କା ଦୁଇଶହ ଟଙ୍କାରେ ଆଗରୁ ପିନ୍ଧୁଥିଲୁ କଲର୍ ଯାଉନଥିଲା ଆଉ ତମେ ତ ଆଣୁଛ ହଜାର ଦୁଇ ହଜାର ଟଙ୍କାରେ ଶାଢୀ ତ କଲର୍ ଯାଉଛି ସେମାନେ ଗାଳି ଦେଉଛ ଟଙ୍କା ନେଉଛ ତମେ ଖର୍ଚ୍ଚ କରୁଛ ଆଉ କେମିତି